ଗ୍ରାମାଞ୍ଚଳରେ ଗେମ୍ରୁ ବହୁତ କମ୍ ସୁବିଧା ଥାଏ

ଦୁଇ ତିନି ଚାରି ପାଞ୍ଚେ ଏମିତି ଦଳ ଆସିଥାନ୍ତି ଯାହାଦ୍ୱାରା ଦୁଇ ଦୁଇ ଦଳ ମଧ୍ୟରେ ଦୁଇ ଦୁଇ ଦଳ ମଧ୍ୟରେ ଖେଳ ଆରମ୍ଭ ହୁଏ ସେମାନଙ୍କୁ କେଉଁ ଦଳ ଜିତୁଛି ଅଧିକ ଖେଳିପାରୁଛି କଣ କରିପାରୁଛି ସେଥିରୁ ଜଣାଯାଏ ଯଦି ମନେକର ସେମିତି କିଛି ବି ସୁବିଧା ଥାଏ ତ ସେ ସେହି ଦଳରୁ ସେମାନେ ଅଧିକ ମାନେ ଆଗକୁ ଯାଇପାରନ୍ତି ଯେମିତିକି ଜିଲ୍ଲାସ୍ତରୀୟ ରାଜ୍ୟସ୍ତରୀୟ ଆଦି ଯାଇପାରନ୍ତି

ସେତେବେଳେ ଏକ ନୂଆ ଉତ୍ସାହ ମନରେ ଜାଙ୍କି ଉଠିଥାଏ ଯେ କି କେଉଁ ଦଳ ଜିତିବା ଆଉ କ'ଣ କରିପାରିବ ସେହିଭଳି ଭାବରେ ଗ୍ରାମରେ ଅନ୍ୟ ଅନ୍ୟ ଖେଳ ମଧ୍ୟ ହୋଇଥାଏ ଗ୍ରାମାଞ୍ଚଳରେ ଖେଳ ହେଲେ ଲୋକମାନଙ୍କୁ ଆଗ୍ରହ ଲାଗେ ଦେଖିବା ପାଇଁ ଯଦ୍ଵାରାକି ପିଲାମାନଙ୍କର ଅନ୍ତରରେ ଥିବା ମାନେ ଭିତରେ ଥିବା ବିଭିନ୍ନ ପ୍ରକାର ଦକ୍ଷତା କୌଶଳ ଆଦି ବାହାରକୁ ଅନ୍ୟ ଆଗରେ ଦେଖାଯାଇଥାଏ ଯଦ୍ଵାରା ସେମାନେ ଆଗକୁ ଯାଇପାରନ୍ତି ଅନେକ ସୁନାମ ଅର୍ଜନ ମଧ୍ୟ କରିଥାନ୍ତି